ସାତ ଲକ୍ଷ ତିନିହଜାର ପାଞ୍ଚଶହ ବାର ପାଞ୍ଚ ହଜାର ଦୁଇଶହ ଅଠାଅଶୀ ସାତହଜାର ପାଞ୍ଚଶହ ନବେ ନଅ ହଜାର ସାତଶହ କୋଡ଼ିଏ ପାଞ୍ଚଲକ୍ଷ ସାତହଜାର ତିନିଶହ ବୟାଅଶୀ